ଆମେ ପାରମ୍ପାରିକ ଯୁଗରେ ଟ୍ରାକ୍ଟର ମୋବାଇଲ ଫୋନ ମାଧ୍ୟମରେ ଅଧିକ କଥା ଜାଣିପାରୁ କାରଣ ଏହା ହେଉଛି ଏକ ଇଣ୍ଟରନେଟ୍ ଯୁଗ ଏହାର ମାଧ୍ୟମ ହେଉଛି ଏକପ୍ରକାର ଲାଇଟ୍ ମୋବାଇଲ ମାଧ୍ୟମରେ ଆମେ ଦେଶ ବିଦେଶ କଥା ଜାଣିପାରୁ ଆମ ପରିବାର ଲୋକ ମୋବାଇଲ ମୋବାଇଲ ଧରିବା ଦ୍ୱାରା ଆମେ ଦେଶ ବିଦେଶ କଥା ଦେଖି ଜାଣିପାରୁଛନ୍ତି ମୋବାଇଲ ଆମକୁ ଦୂରଦୂରାନ୍ତରରୁ ଆମର ରିଲେଟିଭ୍ ସହ ଯୋଗାଯୋଗ ହୋଇପାରୁଛି ଆମେ ମୋବାଇଲ ଦ୍ଵାରା ଗୁଗୁଲ୍ ମାଧ୍ୟମରେ ଅଧିକ କଥା ଜାଣିପାରୁଛି ଖରାପ ହେଉଛି ମୋବାଇଲ ଅଧିକ ସମୟ ଦେଖିବାଦ୍ଵାରା ଆଖି ଖରାପ ହୁଏ କିଛି ଖରାପ କଥା ବି ଶିଖୁଛୁ ଯାହାଦ୍ଵାରା କି ଆମ ପରିବାର ପିଲାଙ୍କ ଉପରେ ପ୍ରେସର ପଡ଼ୁଛି ଟ୍ରାକ୍ଟର ମାଧ୍ୟମରେ ଭଲ ଭାବରେ ଚାଷ କରୁଛୁ ଯାହାର କମ୍ ସମୟରେ ଅଧିକ ସୁଲଭ ମୂଲ୍ୟରେ ରବି ଫସଲ ଉତ୍ପାଦନ କରୁଛୁ ଟ୍ରାକ୍ଟର ଖରାପ ଏହିଆ କି ସେ ଭଲ ଭାବରେ ଚାଷ ନକଲେ ଆମେ ସଠିକ୍ ପରିମାଣରେ ଆମର ରବି ଫସଲକୁ ପାଇପାରୁନୁ ଯାହା କି ଆମେ ଠକାମିରେ ପଡ଼ୁଛୁ